ଆମ ଦେଶରେ ଯୁବଗୋଷ୍ଠୀ ଓ ବେକାରୀ ସମସ୍ୟା ଅଧିକ ହୋଇଯାଇଛି ନିଯୁକ୍ତି କ୍ଷେତ୍ର କମି ଯାଇଛି ଯାହାଫଳରେ ଗାଁ ଗାଁ ରେ ବେକାରୀମାନେ ବୁଲୁଛନ୍ତି ନିଯୁକ୍ତି ଦେବା ପାଇଁ ଯଥା ବ୍ୟାଙ୍କ୍ ହେଉ ଏଟିଏମ୍ ହେଉ ଡାକ୍ତରଖାନା ହେଉ ରେଲୱେଷ୍ଟେସନ ହେଉ ଶିଳ୍ପାଞ୍ଚଳ ହେଉ ଦ୍ୱାରା ଏହା ବେକାରୀ ସମସ୍ୟା ଦୂରୀକରଣ ହେବ ବ୍ୟାଙ୍କମାନେ ଏହାଙ୍କୁ ଋଣ ଦେଲେ ଏମାନେ ଲାଭବାନ ହେବେ ଯଥା ଫଳ ଚାଷ ହେଉ ପରିବା ଚାଷ ହେଉ ମାଛ ଚାଷ ହେଉ କଲେ ଏମାନେ ବେକାରୀ ସମସ୍ୟା ଦୂରୀକରଣ ହେବ ଯଥା ସରକାରଙ୍କର ଏଥିପ୍ରତି ଧ୍ୟାନ ଦେବା ଦରକାର ଯେ ନିଯୁକ୍ତି ଅଧିକ ନିଯୁକ୍ତି କ୍ଷେତ୍ର ଅଧିକରୁ ଅଧିକ କେମିତି ହେବା ଦରକାର ଏହା ବିଜ୍ଞାପନ କଲେ ଏହା ନିଯୁକ୍ତିର ଅଧିକରୁ ଅଧିକ ହବ ହେବାଦ୍ବାରା ବେକାରୀ ସମସ୍ୟା କମିଥାଏ ବା ଦୂରୀକରଣ ହୁଏ